ଭାରତର ଫ୍ୟାସନ୍ ଆଗ ଅପେକ୍ଷା ଏବେ ବହୁଳମାତ୍ରାରେ ବଦଳିବାରେ ଲାଗିଛି ଆଗୁରୁ ଲୋକମାନଙ୍କର ବେଶ ପୋଷାକ ଏବେ ଲୋକମାନଙ୍କର ବେଶ ପୋଷାକରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି ଯେମିତି ଦେଶ ଆଗଉଛି ସେମିତି ଲୋକମାନଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯାଉଛି ଆଗୁରୁ ଭାରତର ଲୋକମାନେ ତ କମ୍ କପଡ଼ା ବ୍ୟବହାର କରୁଥିବା ବେଳେ ଏବେ କିନ୍ତୁ ଲୋକମାନେ ବେଶୀ ଷ୍ଟାଇଲିଶ୍ କପଡ଼ା ବ୍ୟବହାର କରୁଛନ୍ତି ଓ ଯାହାର ଦାମ୍ ମଧ୍ୟ ଅଧିକ ଏବେ ଆଗକାଳର ପୋଷାକ ଅପେକ୍ଷା ଏବେର ପୋଷାକ ବହୁତ ପାର୍ଥକ୍ୟ ରହିଛି ସେ ପୋଷାକ ଗୁଡ଼ିକ ସାଧାରଣତଃ ଆଗ ତୁଳନାରେ ବେଶୀ ଦାମୀକା ହେଇପାରେ କିନ୍ତୁ ବେଶୀ ସୁନ୍ଦର ନୁହେଁ ତେଣୁ ଆଗ ପୋଷାକ ଅଧିକ ସୁନ୍ଦରମୟ ଥିଲା